ମୁଇଁ ଗୁଟେ ଗ୍ୟାସ୍ ଷ୍ଟୋବ୍ ଗୁଟେ ଆନିଥିଲି ମାର୍କେଟ୍ ରୁ ଆଜି ହେଇଗଲା ଦଶ୍ ବର୍ଷ ଖଣ୍ଡେ ବହୁତ୍ ବଢ଼ିଆ ଚାଲିଛେ ଆଜି ପତେକେ ବି ଖରାପ୍ ନାଇ ହେବାର୍ ଆରୁ ଗ୍ୟାସ୍ ଷ୍ଟୋବ୍ ର କଂମ୍ଫାନୀ ଭାରତ୍ କଂମ୍ଫାନୀର ବହୁତ୍ ଭଲ୍ ବାହାରୁଛେ ଗ୍ୟାସ୍ ଷ୍ଟୋବ୍ ତ ଦେଇଥିଲି ତାହାକେ ବି କେତେ ପନ୍ଦରଶହ ଦୁଇ ହଜାର୍ ଭିତ୍ରେ ପଡ଼ିଥିଲା ସେଟା ଏବେ ତ ବହୁତ୍ ରେଟ୍ ପଡ଼୍ଲାନ ସେଟା ଆରୁ ସେଟା ୟୁଜ୍ କଲେ ବହୁତ୍ ଭଲ୍ ରହୁଛେ ୟୁଜ୍ ଉପ୍ରେ ସବୁ ରହିଗଲା ସେଟା ୟୁଜ୍ ଉପ୍ରେ ଏକା ଅଛେ ୟୁଜ୍ କରି ନାଇଁ ଯାନ୍ଲେ ଖରାପ୍ ଜଲ୍ଦି ହେବା ଗ୍ୟାସ୍ ଷ୍ଟୋବ୍ ଏଛେନ୍ ତକ୍ ବି କିଛି ନାଇଁ ହେଇ କେବ୍କେ ହେବା ସେଟା ଯେ ଏବେ ଜଣା ନାଇ ପଡ଼୍ବାର୍ ଗେରେଣ୍ଟି ର ଥି ଆନିଥିଲି ତ ଗ୍ୟାସ୍ ଷ୍ଟୋବ୍ ଗ୍ୟାସ୍ ଷ୍ଟୋବ୍ ନେ ଏଛେନ୍ ଆରୁ ବର୍ଷେ ଗେରେଣ୍ଟି ବି କିଛି ନାଇହୁଏ